ପନ୍ଦର ଜାନୁଆରୀ ଦୁଇହଜାର କୋଡ଼ିଏ ଅଠେଇଶି ମାର୍ଚ୍ଚ ଦୁଇହଜାର କୋଡ଼ିଏ କୋଡ଼ିଏ ମେ ଦୁଇହଜାର ବାଇଶି ପଚିଶି ଜୁନ୍ ଦୁଇହଜାର ତେଇଶି ଅଠର ଡିସେମ୍ବର ଦୁଇହଜାର ତେଇଶି